ମୋର ପ୍ରିୟ ପୁସ୍ତକଟି ମୁଁ ଖ୍ରୀଷ୍ଟ କଲେଜରେ ପ୍ଲସ୍ ଟୁ ପଢ଼ିବା ସମୟରେ ମୁଁ କଲେଜର ଲାଇବ୍ରେରୀରେ ବସି ତାହା ପଢ଼ିଥିଲି ଓ ଏହା ମୋତେ ବହୁତ ମନମୁଗ୍ଧକର ଓ ଚିନ୍ତାପ୍ରବଣ ଲାଗିଲା ଓ ସେହି ବିଷୟଟି ହେଉଛି ଆଡ଼ଲଟ୍ ହିଟଲରଙ୍କର ଉପରେ କାହିଁକିନା ଏକ ଖାଲି ଏକ ମଣିଷ ପାଇଁକି ଦ୍ୱିତୀୟ ବିଶ୍ଵଯୁଦ୍ଧ ହେଉଥିଲା ଯାହାକି ବିଶ୍ୱ ନିଜ ଇତିହାସରେ ବି କେବେ ଦେଖିବାକୁ ଚାହେଁନା ଆଡ଼ଲଟ ହିଟଲର୍ କୋଡ଼ିଏ ଏପ୍ରିଲ୍ ଅଠରଶହ ଅଣାନବେ ମସିହାରେ ଅଷ୍ଟ୍ରିଆଠାରେ ଜନ୍ମଗ୍ରହଣ କରିଥିଲେ ଓ ଉଣେଇଶହ ତେତିଶରେ ସେ ନିଜର ବିଚକ୍ଷଣ ବୁଦ୍ଧି ବେଳେ ନିଜକୁ ଜର୍ମାନୀ ଦେଶର ପ୍ରଧାନମନ୍ତ୍ରୀ ଭାବେ ଘୋଷିତ କରିଦେଇଥିଲେ ଓ ସେ ଜର୍ମାନୀର ସେ ଜର୍ମାନୀର ପ୍ରଧାନମନ୍ତ୍ରୀ ହେଲାପରେ ଅଖଣ୍ଡ ଜର୍ମାନୀ ବା ନିଜର ସ୍ୱପ୍ନ ଗଢ଼ିବାକୁ ସେ ଆରମ୍ଭ କରିଦେଇଥିଲେ ସେ ଉଣେଇଶହ ଚାଳିଶ ସୁଦ୍ଧା ଅଷ୍ଟ୍ରିଆ ପୋଲାଣ୍ଡ ନରୱେ ବେଲଜିୟମ ଓ ଫ୍ରାନ୍ସ ଓ ଡେନମାର୍କ ବଡ଼ବଡ଼ ଦେଶ ଉପରେ ସେ ରାଜୁତି ଆରମ୍ଭ ମଧ୍ୟ କରିଦେଇଥିଲେ ଆରମ୍ଭ କରିଦେଇଥିଲେ ଏହାପରେ ଦ୍ୱିତୀୟ ବିଶ୍ଵଯୁଦ୍ଧର ଆରମ୍ଭ ବି ମଧ୍ୟ ହୋଇଯାଇଥିଲା ଓ ଜର୍ମାନୀ ହାରିଯାଇଥିଲା ଏହାଫଳରେ ସେ ଆଡ଼ଲଫ ହିଟଲର୍ ତିରିଶ ଏପ୍ରିଲ ଉଣେଇଶହ ପଇଁଚାଳିଶରେ ଆତ୍ମହତ୍ୟା ମଧ୍ୟ କରିଦେଇଥିଲେ ଆମେ ତ ଦ୍ଵିତୀୟ ବିଶ୍ୱଯୁଦ୍ଧ ଦେଖିନୁ ଆମେ ଏହାକୁ ପଢ଼ି ଆମକୁ ଏହା ଖୁବ୍ ଭଲ ଓ ମନମୁଗ୍ଧକର ଓ ମନଛୁଆଁ ଲାଗିଛି ତ ଏଥି ଏହିସବୁ ହେତୁ ଆମେ ଏହା ଉପରେ ଏକ ଚଳଚ୍ଚିତ୍ର ଦେଖିବାକୁ ଚାହୁଁ